ଓଡ଼ିଶାର ଲୋକମାନେ ତାଙ୍କର ଅବକାଶ ସମୟ ଚିତ୍ର ବନେଇକି ଦୂରଦର୍ଶନ ଦେଖିକି ବାଇକ୍ ଧରିକି ବୁଲିକି ଇନଷ୍ଟାଗ୍ରାମରେ ରିଲ୍ସ ବନେଇକି ୟୁଟ୍ୟୁବରେେ ବ୍ଲଗ୍ ବନେଇକି ଯିଏ ଯାହାର ତାଙ୍କର ପସନ୍ଦିତା ଖେଳ କିମ୍ବା ବହୁତ କିଛି ଅଛି ସେମାନେ ତାଙ୍କର ସେଇ ଜିନିଷ ସବୁ କରିକି ତାଙ୍କର ଅବକାଶ ସମୟ ବିତାବିତି